ଆପଣ ନିକଟରେ ବିବାହ କରିଛନ୍ତି ଏବଂ ଆପଣଙ୍କ ନୂତନ ଉପନାମ ସହିତ ଆପଣଙ୍କ ପାସପୋର୍ଟକୁ ଅପଡ଼େଟ୍ କରିବାକୁ ପଡ଼ିବ ଆବେଦନ କରି ଆରମ୍ଭ କରିବା ପୂର୍ବରୁ ଆପଣ ନବୀକରଣ ପ୍ରକ୍ରିୟାକୁ ବୁଝିବାକୁ ଚାହୁଁଛନ୍ତି ଆକ୍ସନ୍ ଆପଣ ଏପରି ଆଚରଣ କରନ୍ତୁ ଯେ ଯେପରି ଆପଣ ନିଜ ନିକଟ ଅତୀତରେ ହେଇଥିବା ବିବାହ ବିଷୟରେ ପରିବାର କୌଣସି ସଦ ସଦସ୍ୟଙ୍କ ସହିତ କଥା ହଉଛନ୍ତି ଆପଣଙ୍କ ପାସ୍ପୋର୍ଟକୁ ଅପଡ଼େଟ୍ କରିବାର ଆବଶ୍ୟକତା ଏବଂ ନବୀକରଣ ପ୍ରକ୍ରିୟାକୁ ପୁଙ୍ଖାନୁପୁଙ୍କ ଭାବରେ ବୁଝିବା ପାଇଁ ଆପଣଙ୍କର ଇଚ୍ଛା ପ୍ରକାଶ କରନ୍ତୁ ଆବେଦନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ପଦକ୍ଷେପ ଆବଶ୍ୟକ ଡକ୍ୟୁମେଣ୍ଟ ଏବଂ ଯୋଗ୍ୟତା ମାନଦଣ୍ଡ ଅନୁସାରେ ଅନୁସନ୍ଧାନ କରିବା ପାଇଁ ଆପଣଙ୍କ ଉଦ୍ଦେଶ୍ୟ ସେୟାର୍ କରନ୍ତୁ